ସିଲୁ ଅଟୋ ଡ୍ରାଇଭର ସିଲୁ ତୁମେ କେଉଁଠି ଅଛ ଏବେ ଯେଉଁ ଅଟୋରୁ ଓହ୍ଲେଇକି ଆସିଲୁ ଫୋନ୍ଟା ଛାଡ଼ିଦେଇକି ଆସିଲି ତୁମେ କେଉଁ ଜାଗାରେ ଅଛ ତୁମେ କ'ଣ ଶୀଘ୍ର ପଳେଇଲଣି ନା କ'ଣ ଟିକେ ଫୋନ୍ଟା କେମିତି ମୁଁ ପାଇବି ମୋର ସେଥିରେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଅଛି ଆଉ ମୋବାଇଲଟା ନହେଲେ କେମିତି କ'ଣ ହେବ ତୁମେ କେମିତି ଶୀଘ୍ର ଆଣିକି ଆସ ହଁ ହେଉ ବେଗି ଟିକିଏ ଦେଇ ଆଣିକି ଆସିବ ତୁମେ ଆଉ ଭୁଲିଗଲି ଆଣିବାକୁ ହଁ ହେଉ